ହଁ କିଏ କହୁଥିଲେ ଭେଜିଟେବଲ୍ ରେଟ୍ଟା ଆପଣ ହୋଲସେଲ୍ରେ ନେବେ ନା ରିଟେଲ୍ରେ ନେବେ ହଁ ଦେଖନ୍ତୁ ଆମର ହୋଲସେଲ୍ରେ ବର୍ତ୍ତମାନ ଭେଣ୍ଡି ଅଛି ଚାଳିଶ ହଁ ଟମାଟୋ କୋଡ଼ିଏ ରିଟେଲ୍ରେ ଆଉ ବାଇଗଣ ଚାଳିଶ ଆଉ ଏମିତି ସବୁଯାକ ଅଛି ଏଇ ପ୍ରକାର ଝୁଲଣ ଅଛି ଚାଳିଶି କିନ୍ତୁ ଆପଣ ଯଦି ହୋଲସେଲ୍ରେ ନେବେ ଆପଣଙ୍କୁ ପ୍ରାଇସ୍ ଅଲଗା ଆସିବ କେଉଁଟା ଦଶ ଟଙ୍କା ବାର ଟଙ୍କା କମିକରି ଆସିବ ଆମର ମାଲ୍ ଆସୁଛି କେତେ ଲୋକାଲ୍ ଆସୁଛି ବାକି ବୌଦ୍ଧ ମାଲ ଆସୁଛି ହଁ ଫୁଲବାଣୀ ବୌଦ ସେପଟୁ ବି ଆସୁଛି ଆମ ଟିକେ ଆଜ୍ଞା ନାହିଁ ନାହିଁ ଆମର କେଉଁଠୁ କେଉଁ ମାଲ୍ ଆସୁଛି ବେଶୀ ବେଶୀ ଆମର ଲୋକାଲ୍ ମାଲ ଆସୁଚି ପିତଳକାଟୁରୁ ଲୋକୋଲ୍ ମାଲ ବେଶୀ ଆସୁଛି ଆମର ଗୁରୁପଡ଼ା ହିଞ୍ଜିଳିକାଟୁରୁ ସେହିଠାରୁ ବେଶୀ ମାଲ ଆସୁଛି ହଁ ଏବେ ତ ଟମାଟୋ କୋଡ଼ିଏ ଅଛି ବୋଲେ ଆପଣଙ୍କୁ ସେଇଟା ଚଉଦ ପନ୍ଦର ଏମିତି ଆସିବ ନାଇ ରେଟ୍ ସେତିକି ଆମର ତ ହୋଲସେଲ୍ରେ ଦିଆହେଉଛି ଆଉ ଆମର ଯେତିକି ରେଟ୍ କେଉଁଠି ସେତିକି ରେଟ୍ ଆସୁନି ହୋଲସେଲ୍ରେ ସେତିକି ଆସିବ ତେର ଚଉଦ ଏମିତି ଆସିବ ଟମାଟ ବାଇଗଣ ଆପଣଙ୍କୁ ଆସିବ ଅଠର ଟଙ୍କାରେ ଆସିବ ଅଠର ସତର ଅଠର ସତର ଅଠରରେ ଆସିବ କେଉଁଟା ନାହିଁ ନାହିଁ ଡେଲିଭରି ହୋମ୍ ଡେଲିଭରି ସୁବିଧା ଅଛି ଆମେ ହୋମ୍ ଡେଲି ଏକ୍ସଟ୍ରା ଆପଣଙ୍କୁ କିଲୋକେ ଟଙ୍କାଟେ ପଡ଼ିବ ଆପଣଙ୍କୁ ଏକ୍ସଟ୍ରା ଚାରଜେସ୍ଟା ଏକ୍ସଟ୍ରା ଚାରଜେସ୍ ପଡ଼ିବ ହାଫ୍ କିଲୋମିଟର୍ ଯାଏଁ ପଚାଶ ପଇସା ଆଉ କିଲୋମିଟର୍ ସେପଟୁ ଟଙ୍କାଟେ ପଡ଼ିବ

ହଁ ସବୁ ଏରିଆକୁ ପଠେଇ ପାରିବେ ବସ୍ରେ ବି ପଠାଇ ପାରୁଛୁ ଦୂର ଦୂରକୁ ବି ପଠାଇ ପାରୁଛୁ କିଛି ଅସୁବିଧା ନାହିଁ ନାହିଁ ଆମେ ବସ୍ରେ ପଠାଇବୁ ଆଉ ବାକି ଲୋକାଲ୍ ଦୁଇ କିଲୋମିଟର୍ ତିନ ଚାରି କିଲୋମିଟର୍ ଅନ୍ୟ ଗାଡ଼ି ଆମେ ଅଛି ଗାଡ଼ି ପଟ ଗାଡ଼ିରେ ପଠାଉଛୁ ଆଜ୍ଞା ହଁ ନାହିଁ ନାହିଁ ଆପଣଙ୍କୁ ଆପଣଙ୍କୁ ସପୋର୍ଟ୍ ଦିଆହେବ କିଛି ଅସୁବିଧା ନାହିଁ ଆପଣ କରନ୍ତୁ ସେଇ ପ୍ରାଇସ୍ରେ ଦିଆହେବ ଆପଣ କେଉଁଠୁ କହୁଥିଲେ କି ଆଛା ଆଛା ହଁ ଏଇଟି ତ ପାଖ ଆମର ଦିଆହେବ କିଛି ଅସୁବିଧା ନାହିଁ ହଁ ହଁ ନେଇପାରିବେ ନେଇପାରିବେ